ଆଣ୍ଠୁ ଉପଚାର ପାଇଁ ଘରୋଇ ଉପଚାରଗୁଡ଼ିକ ହେଲା ପସାରୁଣୀ ଅରଖ ବେଗୁନିଆ ପତ୍ରକୁ ସିଝାଇ ଆଣ୍ଠୁରେ ସେକ ଦେବା ଘିଅ ଲଗାଇ ସେକ ଦେବା ଓ ରେକୁଳା ତେଲର ମାଲିସ୍ କରିବା ଓ କପଡ଼ାରେ ବାନ୍ଧି ରଖିବା ଯାହାଦ୍ୱାରା ଆଣ୍ଠୁ ଯନ୍ତ୍ରଣା ଜଲ୍ଦି ଭଲ ହୋଇଥାଏ